ହଁ ମୁଁ ଥରେ ବହୁତ ବଡ଼ ଦୁର୍ଘଟଣାର ଶିକାର ହୋଇଛି ରୋଷେଇ କରୁଥିଲା ସମୟରେ ଯେତେବେଳେ ରୋଷେଇ କରୁଥିଲି ଗ୍ୟାସ୍ଟା ସରିଗଲା ଗ୍ୟାସ୍ ସରିଯିବାରୁ ପାଣି ବସେଇଥିଲି ସେ ପାଣିକୁ ଓହ୍ଲେଇକି ତଳେ ରଖୁଥିଲି ମୋର ଦେହରେ ସେ ପାଣି ଢ଼ାଳି ହୋଇଗଲା ପୂରା ଫୁଟା ପାଣି ମୋର ଦେହ ପୂରା ଦୁଇ ତିନିଟା ଜାଗାରେ ଲାଗିଗଲା ଫୁଟା ପାଣି ଲାଗି ଗଲା ତ କେମତି ହେବା ଆପଣ ଜାଣିଥିବେ ମୁଁ ସାଙ୍ଗେ ସାଙ୍ଗେ ତାକୁ କ'ଣ କଲି ନା ଆମ ବାଡ଼ି ପଟେ ଥିଲା ଆଲୋଭେରା ଗଛ ସେ ଆଲୋଭେରା ଗଛ କାଟିକି ତା ଜେଲ୍ ଆଣିକି ସେ ଯେଉଁଠି ଯେଉଁଠି ମୋତେ ପାଣି ଛିଟିକି ଥିଲା ସେ ଜାଗାରେ ପୂରା ଗୋଟେ ଦୁଇ ତିନି ମିନିଟ୍ ଲାଗି ଘଷିଦେଲି ଘଷିଦେଲା ଫ ଫଳରେ କିଛି ସମୟ ଗଲାପରେ ମୋ ମୋତେ ଟିକିଏ ଶାନ୍ତ ଲାଗିଲା ଜଳେଇ ଯାଉଥିଲା ଯେ ଜାଗାଟା ସେଟା ଘଷିଦେଲାପରେ ଜଳା ଟିକିଏ କମିଗଲା ଥଣ୍ଡା ହେଇଗଲା ଥଣ୍ଡା ହେଇଯିବାରୁ ମୁଁ ପରେ ଯାଇକି ମେଡ଼ିକାଲ୍ରେ ଦେଖେଇଲି ଏମତି ଏମତି ହେଲା ବୋଲି ତାପରେ ସେଟି ଗୁଟେ ଲୋସନ୍ ଗୋଟେ ଦେଲେ ସେ ଲୋସନ୍ ଆଣିକି ଗୁଟେ ସପ୍ତାହ ଖଣ୍ଡେ ଲଗେଇଲି ଟାବଲେଟ୍ ଗୁଟେ ଦୁଇ ପ୍ରକାର ଦେଇଥିଲେ ସେଇଟା ଖାଇଲାରୁ ମୋର ଦେହ ପୂରା ଏବେ ବର୍ତ୍ତମାନ ମୋର ଦେହ ପୂରା ସୁସ୍ଥ ହୋଇଗଲା ସେ ଇଏରୁ